ଟେକ୍ନୋଲୋଜି ଏବଂ ଇଣ୍ଟର୍ନେଟ୍ ବୃଦ୍ଧି ସହିତ ଓଡ଼ିଆ ଭାଷାର ବ୍ୟବହାର ବଦଳିଛି ଏହା ସମ୍ପୂର୍ଣ୍ଣ ସେ କଥା କାହିଁକି ବର୍ତ୍ତମାନ ଟେକ୍ନୋଲୋଜି ଇଣ୍ଟର୍ନେଟ୍ ସବୁଠାରୁ ପ୍ରଥମରେ ପହଞ୍ଚି ପାରିଛି ଓଡ଼ିଆ ଭାଷାର ବ୍ୟବହାର ବଦଳିଛି ଯାହା ଦ୍ୱାରା କମ୍ପ୍ୟୁଟର୍ ଭାଷାରେ ତାହା ଦୂରଦୂରାନ୍ତର ସମସ୍ତ ପ୍ରମାଣପତ୍ର ପାଇବା ହେଲା ଏବଂ ସମସ୍ତ ପ୍ରକାର ଡକୁମେଣ୍ଟ୍ ଏହି ଇଣ୍ଟର୍ନେଟ୍ ମାଧ୍ୟମରେ ଟେକ୍ନୋଲୋଜି ମାଧ୍ୟମରେ ସୁଦୃଢ଼ ହୋଇପାରିଛିି ବର୍ତ୍ତମାନ ଇଣ୍ଟର୍ନେଟ୍ ଜରିଆରେ ସମସ୍ତ କାର୍ଯ୍ୟର ସମସ୍ତ କାର୍ଯ୍ୟ ଖୁବ୍ ଶୀଘ୍ର ହୋଇପାରଛି କାରଣ ବର୍ତ୍ତମାନ ଓଡ଼ିଆ ଭାଷାର ବ୍ୟବହାର ବଦଳି ପାରିଛି ବଦଳିଛି କାରଣ ବର୍ତ୍ତମାନ ମୋବାଇଲ୍ ହେଲା କମ୍ପ୍ୟୁଟର୍ ହେଲା ସମସ୍ତ ସମସ୍ତ ଆମ ଟେକ୍ନିକ୍ ଟେକ୍ନିକ୍ ଯୁଗରେ ସମସ୍ତ କାର୍ଯ୍ୟର ସହଜ ଉପାୟରେ ଗୋଟିଏ ଦୁଇ ମିନିଟ୍ ଭିତରେ ତାହା ଉପଲବ୍ଧ ହୋଇପାରୁଛି ଓଡ଼ିଆ ଭାଷାର ଆବଶ୍ୟକତା ହୋଇପାରୁନାହିଁ ଯତ୍ଦ୍ଵାରାକିି ବଦଲି ଯାଇଛି କମ୍ପ୍ୟୁଟର୍ ଭାଷାରେ ତାହା ପ୍ରୟୋଗ କଲେ ତାହା ଶୀଘ୍ର ବାହାରି ଜଣେ ଲୋକ ତା'ର ସମସ୍ତ ସୁବିଧା ପାଇପାରୁଛି ଟେକ୍ନୋଲୋଜି ଏତେ ଆଗକୁ ଗଲା ଗଲା ଯେ ଏହା ସମସ୍ତ କାର୍ଯ୍ୟର ସମସ୍ତ ଭାଷାର ସମସ୍ତ କାର୍ଯ୍ୟର ସଠିକ୍ ରୂପରେ ହୋଇପାରୁଛି ଏହା ହିଁ ଆମ ଟେକ୍ନୋଲୋଜିର ମୁଖ୍ୟ କାରଣ ହେଲା ଯେ ସବୁ ସବୁ ଓଡ଼ିଆ ଭାଷାର ବ୍ୟବହାର ସମସ୍ତଙ୍କର ବଦଳିଯାଇଛି